ଆମେ ରହୁଥିବା ପୃଥିବୀ ଭଳି ଆଉ ଅନେକ ପ୍ରକାର ଗ୍ରହମାନେ କ୍ଷେତ୍ର ଅଛି ସେଥିମଧ୍ୟରେ ଅନେକ ଅନେକ ବହୁତ ସୌରଜଗତ ଅଛି ଯେଉଁଠାରେ କି ବହୁତ ଗୁଡ଼ାଏ ସୌରଜଗତ ଅଛି ଯେଉଁଠାରେ କି ବହୁତ ପ୍ରକାର ନକ୍ଷତ୍ର ତାରା ଏବଂ ଅନେକ ଗୁଡ଼ିଏ ତାରା ଚନ୍ଦ୍ରଗ୍ରହଣ ଧୁମକେତୁ ଆଷ୍ଟ୍ରଏଡ଼୍ ଏଭ ବୋଲି ବହୁତ ଗୁଡ଼ିଏ ବହୁତ ଗୁଡ଼ିଏ ଅଛି ଯେଉଁଠାରେ କି ଧୁମକେତୁ ବ୍ରହ୍ମାଣ୍ଡରେକେ ବ୍ରହ୍ମାଣ୍ଡ ଅଛି ଯେଉଁଥିରେ କିି ନ କେତେରା ମାନେ ବହୁତ ଭଲ ଭାବରେ ନିଜର କାର୍ଯ୍ୟକୁ ସମ୍ପୂର୍ଣ୍ଣ କରନ୍ତି ଏବଂ ଜୀବଜଗତକୁ ବଞ୍ଚାଇବାରେ ସାହାଯ୍ୟ କରନ୍ତି ଆକାଶକୁ ଦେଖିଲେ ବହୁତ ମହାଦେଶେ ଏବଂ ରାତିରେ ଅନେକ ପ୍ରକାର ତାରା ଧୁମକେତୁ ଦେଖାଯାଆନ୍ତି ଏବଂ ଦେଖିବାକୁ ବହୁତ ଭିଡ଼ ଲାଗେ